ଜୀବନରେ ବହୁତ ଶୁଭ ଘଟଣା ଏବଂ ଅଶୁଭ ଘଟଣା ମଧ୍ୟ ଘଟେ ମୁଁ ମୋ ଜୀବନରେ ଶୁଭ ଘଟଣା ଗୁଡ଼ିକୁ ବହୁତ ଧୁମ୍ଧାମ୍ର ସହିତ ପାଳନ କରେ ଶୁଭ ଘଟଣା ଘଟିବା ସମୟରେ ମୁଁ ଘରେ ପୂଜା ପୂଜା ପାଠ ଆରମ୍ଭ କରେ ଏବଂ ଲୋକମାନଙ୍କ ଠାରୁ ଆଶୀର୍ବାଦ ନିଏ ଏବଂ ଘରେ ଖାଇବା ପିଇବାର ଭୋଜି ଭାତର ବ୍ୟବସ୍ଥା ମଧ୍ୟ ହୋଇଥାଏ ଯାହାଦ୍ୱାରା ଲୋକମାନେ ମଧ୍ୟ ଖାଇକି ବହୁତ ଖୁସି ହେଇଥାନ୍ତି ସେଇ ସେଇ ତାଙ୍କ ମାନଙ୍କର ଖୁସି ଦେଖି ମତେ ମଧ୍ୟ ବହୁତ ଖୁସି ଲାଗେ